ଇଲେକ୍ଟ୍ରିରେ ବହୁତ୍ ବିପଦ ଅଛି ଟିକେ ଟିକେ ସମୟରେ ବିପଦ ଅଛି ଅନ୍ୟମନସ୍କ ରହିଲା ସୁଦ୍ଧା ଆମେ ବିପଦରେ ପଡ଼ିବାର ସମ୍ଭାବନା ରହିଥାଏ ଯେପରି ନିଜେ ପାଣି ହାତ ହୋଇଥିବା ଦ୍ୱାରା ସୁଇଚ୍ ମାରିଲେ ତାହା କରେଣ୍ଟର ସମ୍ଭାବନା ଅଛି ଯାହାକି ପାଣି ହାତକୁ ପାଣି ହାତକୁ ପୋଛି ଆମେ ସୁଇଚ୍ ମାରିବା ଦରକାର ଅନ୍ୟ ସମୟରେ ମଧ୍ୟ ୱାୟାର୍ ଯଦି ଆମେ ସୁଇଚ୍ ବୋର୍ଡ଼୍ ଉପରେ ଲଗଉଛୁ ତା'ହେଲେ ସତର୍କ ସହିତ ଆମେ ଲଗାଇବା ଉଚିତ ନହେଲେ ଆମକୁ କରେଣ୍ଟ ମାରିବା ସମ୍ଭାବନା ହୋଇଥାଏ ପ୍ରାଣୀ ତଥା ଉଦ୍ଭିଦ ମଧ୍ୟ ଏ ସରି ପଶୁ ପଶି ପଶୁ ପକ୍ଷୀମାନେ ମଧ୍ୟ ଇଲେକ୍ଟ୍ରିର ବହୁତ ବିପଦରେ ସମ୍ମୁଖିନ ହୋଇଥାନ୍ତି ଜଙ୍ଗଲରେ ବଡ଼ ବଡ଼ ଜୀବଜନ୍ତୁ ତଥା ହାତୀ ତା'ର ଆଖି ବହୁତ ଛୋଟ କାରଣ ସେ ର ତା'ର ଦେଖି ନ ଥିବାରୁ ସେ ଇଲେକ୍ଟ୍ରି ଆ ଆଘାତରେ ମୃତ୍ୟୁବରଣ ହୋଇଥାଏ ହାତୀଟିଏ ମରି ଗଲେ ତା'ର ଲକ୍ଷେ ଟଙ୍କାର ହଜିବାକୁ ପଡ଼ିଥାଏ ମାନେ ଅନ୍ଧାରରେ ଗଲା ବେଳେ ଦେଖି ନ ପାରି ଇଲେକ୍ଟ୍ରି ୱାୟାର୍ ଉପରେ ଗୋଡ଼ ପକାଇ ବିପଦର ବିପଦରେ ବିପଦର ସମ୍ମୁଖୀନ ହୋଇଥାନ୍ତି ଆମେ ଯେଉଁଠାରୁ ଇଲେକ୍ଟ୍ରି ଆସୁଛି ହୀରାକୁଦ କରେଣ୍ଟ ଆସୁଛି ସେଠାରେ ମଧ୍ୟ ସୁରକ୍ଷିତର ସମ୍ ସୁରକ୍ଷିତ ରହିବାକୁ ପଡ଼ିଥାଏ ଓ ସତର୍କ ରହିବାକୁ ପଡ଼ିଥାଏ